ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷିତ କରାଯାଇ ପାରିବ ବୋଲି ମୋର ଆଶା ଆଜିକାଲି ସରକାର ମଧ୍ୟ ଓଡ଼ିଆରେ ଫର୍ମ ସବୁ ବାହାର କରୁଛନ୍ତି ପିଲାମାନେ ଓଡ଼ିଆରେ ପଢ଼ିବା ଦ୍ୱାରା ଉପକୃତ ହଉଛନ୍ତି ସରକାରୀ ସ୍କୁଲରେ ମଧ୍ୟ ପିଲାମାନଙ୍କୁ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆରେ ପାଠ ପଢ଼ା ଯାଉଛି ସରକାରୀ ଫର୍ମ ମଧ୍ୟ ଓଡ଼ିଆରେ ଆସିବା ହେତୁ ନ ପଢ଼ାଲୋକ ମାନେ ପଢ଼ି ଏଇ ଫର୍ମଟିକୁ ବୁଝି ପାରୁଛନ୍ତି ନବୀନ ସରକାରଙ୍କ ଦ୍ୱାରା ପାଣ୍ଡିଆନ ମଧ୍ୟ ସ୍କୁଲ ଗାଁ ଗାଁ ବୁଲି ଲୋକ ମାନକୁ ଓଡ଼ିଆ ଭାଷାର ମହତ୍ତ୍ୱ ବୁଝାଉଛନ୍ତି ଗାଁ କୋଠରୁ ଆରମ୍ଭ କରି ଭାଗବତ ଟୁଙ୍ଗୀ ପର୍ଯ୍ୟନ୍ତ ଲୋକ ମାନଙ୍କୁ ଓଡ଼ିଆ ଭାଷା ଶିଖା ଯାଉଛି ଏହି ପରି ଭାବରେ ଭାଷାକୁ ଗୁରୁତ୍ୱ ଦେଲେ ଲୋକ ମଧ୍ୟ ଗୁରୁତ୍ୱ ପାଇବେ କଥାରେ ଅଛି ମୁଁ ଓଡ଼ିଆ ମୋ ଭାଷା ବଢ଼ିଆ